ମୁଁ ଗୋଟିଏ ଲ୍ୟାପ୍ଟପ୍ କିଣିବାକୁ ଗଲି ବହୁତ ଦୋକାନ ବୁଲିଲା ପରେ ଏଚ୍ପି ଲ୍ୟାପ୍ଟପ୍ କିଣିଲି ସବୁ ଆପ୍ ଭରିଲା ପରେ ଲ୍ୟାପ୍ଟପ୍ ଚଲେଇଲି କିଛି ଦିନ ପରେ ଚାଲିଲା ତା'ପରେ ଲ୍ୟାପ୍ଟପ୍ଟି ଖରାପ୍ ହୋଇଗଲା ନେଇକି ଗଲି ସେଠି ଦୁଇ ଦିନ ରଖିଲା ତା'ପରେ ସେ ମନା କରିଦେଲା ହେବ ନାହିଁ ପୁଣି ଆଉ ଏକ ଦୋକାନକୁ ନେଇ ଗଲି ସେଠି ଠିକ୍ କରିକି ଆଣିଦେଲା ଲ୍ୟାପ୍ଟପ୍ରେ ଆମେ ପାଠ ପଢ଼ୁ ଆଉ ଖରାପ୍ ଜିନିଷ ବି ଶିଖୁ ତେଣୁ ଲ୍ୟାପଟପ୍ ଥିଲେ ଯେତିକି ନଥିଲେ ସେତିକି ଆଉ